ଆମ ଭାରତରେ ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନଙ୍କ ଭିତରୁ ଜଣେ ରତନ ଟାଟା ସେ ଲକ୍ଷାଧିକ ଲୋକଙ୍କୁ ଦିନକାର ମଜୁରିଆ ବି ଦେଇ ଦେଉଛନ୍ତି ଯିଏ କାମ ବ୍ୟବସାୟ କରୁଛନ୍ତି ତାଙ୍କର ମଜୁରିଆ ବି ଦେଉଛନ୍ତି ତ ସେମାନେ ଛୁଞ୍ଚିଠାରୁ ଆରମ୍ଭ କରି ଆମର ହେଲିକାପ୍ଟର ବି ଏବେ ତିଆରି କରୁଛନ୍ତି ତ ତାଙ୍କର ସେଠି ଲୋକମାନଙ୍କର କମି ବି ନାହିଁ ଯୋଉମାନେ ବି ଯାଆନ୍ତି ସେମାନେ ଖୁସିରେ ସେଠି କାମ କରି ତାଙ୍କର ରୋଜଗାର ବି ଚଳେଇ ଦିଅନ୍ତି ତ ଆମ ଭାରତକୁ ସିଏ ନୂଆ କିଛି ରୂପରେ ବି ଗଣିତ କରୁଛନ୍ତି ତ ଆଉ ଜଣେ ବି ଅଛନ୍ତି ତାଙ୍କ ନାଁ ହେଉଛି ଅମ୍ବାନୀ ସିଏ ଆମର ମୋବାଇଲ୍ ଇଣ୍ଟରନେଟ ତିଆରି କନେକ୍ଟ କରୁଛନ୍ତି ମୋବାଇଲ ଇଣ୍ଟରନେଟ ସେମାନେ ଜିଓ ସିମରେ ଇଣ୍ଟରନେଟ କନେକ୍ଟ କରୁଛନ୍ତି ଯୋଉ ଯୋଉଥିରେକି ଆମେ ଆମର ମୋବାଇଲ ଆମ ଇଣ୍ଟରନେଟର ଯେତିକ ଜିନିଷ ଆମେ ଭଲରେ ବ୍ୟବହାର କରିପାରୁଛୁ ତ ସିଏ ବି ଗୋଟେ ଆମ ଭାରତକୁ ଆଗକୁ ପିଢ଼ି ପରେ ପିଢ଼ି ପରେ ସେମାନେ ଇଣ୍ଟରନେଟ ଯୋଗେଇ ଚାଲିଥିବେ ତ ତାଙ୍କୁ ବି ଧନ୍ୟବାଦ ଜଣାଉଛି ତ ଆମର ନିଜ ଜିଲ୍ଲାରେ ଜଗତସିଂହପୁର ଜିଲ୍ଲାରେ କିଛି ଓଡ଼ିଆ କଳାକାର ବି ଅଛନ୍ତି ଯାହାର ନାମ ତ ମୁଁ ଜାଣିନି ତ ଏତିକି କହିପାରିବି ଯୋଉମାନେ ବି ଯୋଉ କଳାକାର ଆସନ୍ତି ତ ଆମ ଜିଲ୍ଲାର ଶାରଳା ମାଙ୍କ ପାଖରେ ଝଙ୍କଡ଼ବାସିନୀ ପାଖରେ ଓଳିକି ହୋଇକି ତାଙ୍କର କାର୍ଯ୍ୟ ଆରମ୍ଭ କରିଥାନ୍ତି